ମୋ ପିଲା ଦିନରେ ଅନେକ ଗୁଡ଼ିଏ ପ୍ରିୟ ସ୍ମୃତି ଗୁଡ଼ିକ ରହିଛି ସେଥି ମଧ୍ୟରୁ ହେଉଛି ମୁଁ ଥରେ ମୋ ଭାଇ ସହିତ ଯାଇଥିଲି ପୋଖରୀକୁ ଗାଧୋଇବାକୁ ସେହି ସମୟରେ ମୋ ଭାଇର ମୋର ପୋଖରୀରେ ବୁଡ଼ି ଯାଉଥିଲୁ କିନ୍ତୁ ସେହି ସମୟରେ ପୋଖରୀରେ ଆହୁରି ଗାଧାଉ ଥିବା ଅନ୍ୟ ଜଣେ ବ୍ୟକ୍ତି ଯାଇ ଆମକୁ ଉଦ୍ଧାର କରିଥିଲେ ଏହା ହିଁ ହେଉଛି ମୋର ସବୁଠୁ ଭଲ ସ୍ମୃତି ଯାହାକି ମୁଁ ମୋ ଜୀବନରେ କେବେ ଭୁଲି ପାରିବି ନାହିଁ